ଆମ ଅଞ୍ଚଳରେ ତ ବହୁତ ପ୍ରକାର ପକ୍ଷୀ ରହୁଛନ୍ତି ଯାହା ଭିତରୁ ମୋର ପ୍ରିୟ ପକ୍ଷୀ ହଉଛି ଶୁଆ ଯାହାକୁ ଇଂଲିଶ୍ ରେ ପ୍ୟାରଟ୍ କୁହନ୍ତି କିନ୍ତୁ ଶୁଆ ଶୁଆଟା ପସନ୍ଦ କ'ଣ ପାଇଁ ନା ଶୁଆଟା ମୋତେ ଦେଖିବାକୁ ବହୁତ ଭଲ ଲାଗେ ତା' ରଙ୍ଗଟା ଭଲ ଲାଗେ ତା' ନାଲିଆ ଥଣ୍ଟ କିଏ ବି ଶୁଆକୁ ବି ଲୋକମାନେ ପାଳିକି ପୋଷାକରି ଘରେ ରଖୁଛନ୍ତି ସିଏ ବି ଶୁଆ ମିଟୁ ମିଟୁ ବୁ କହି ବୋବାଏ ଶୁଆଟା ବି ବହୁତ ଭଲ ଲାଗେ ଦେଖିବାକୁ ଶୁଆଟା ତ ପସନ୍ଦ ମୋତେ ଆଉ କାହିଁକି ନା ଶୁଆଟା ରହିଲେ ଆକ୍ଚୁଆଲି ଭଲ ଶୁଆ ଗୋଟେ ପକ୍ଷୀ ମାନେ ଖୁବ୍ କମ୍ ମାତ୍ରାରେ ଦେଖାଯାଉଛନ୍ତି ମାନେ ଏବେ ତ ଧୀରେ ଧୀରେ ଯେଉଁ ମୋବାଇଲ୍ ରେଡ଼ିଏସନ୍ ସକାଶେ ପକ୍ଷୀଙ୍କର ମାନେ ବଂଶ ଧୀରେ ଧୀରେ ଲୋପ ପାଉଛି କିନ୍ତୁ ଶୁଆ ବି ଏପଟେ କହିବାକୁ ବହୁତ ରେଆର୍ ହେଇଗଲାଣି ଏପଟେ ମାନେ ଦେଖିବାକୁ ପ୍ରାୟ ମିଳୁନାହାନ୍ତି ଖୁବ୍ କମ୍ ମାତ୍ରାରେ ଲେଖି ଦେଖିବାକୁ ମିଳୁଛନ୍ତି ଶୁଆମାନେ ସେଥିପାଇଁ ଶୁଆଟା ତ ଭଲ ଲାଗେ ଶୁଆର ଯେଉଁ ଶାଗୁଆ କଲର୍ କଲ ରଙ୍ଗ ମୋତେ ବହୁତ ଭଲଲାଗେ ଏବଂ ତାର ନାଲିଆ ଥଣ୍ଟ ସେ ଶୁଆ ଲଙ୍କା ବି ଖାଏ ଲଙ୍କା ଖାଇଲେ ତାଙ୍କ ଥଣ୍ଟଟା ନାଲି ପଡ଼ିବ ଲୋକମାନେ କୁ କୁହନ୍ତି ମୁଁ ସେଇଟା ଜାଣିନି ସତ କି ମିଛ ଆମ ଘରେ ବି ମୁଁ ଗୋଟେ ଶୁଆ ରଖିଥିଲି ସେ ଉଡ଼ିଗଲା ବୋଉ ଖାଇବାକୁ ଦେଲାବେଳେ ଶୁଆଟି ଉଡ଼ିଗଲା ରଖିଥିଲି ଶୁଆ ସିଏ ବି ମିଟୁ ମିଟୁ କହୁଥିଲା ମୁଁ ତା' ସାଙ୍ଗେ ଖେଳୁଥିଲି ପ୍ରାୟ ଖେଳେ ସିଏ ମାନେ ପଞ୍ଜୁରୀରୁ ଖୋଲି ଦେଲେ ଉଡ଼ିକି ବି ବସେ କେଜାଣି କ'ଣ ହେଲା ଖାଇବାକୁ ଦେଲାବେଳେ ବୋଉ ଖାଇବାକୁ ଦେଇଥିଲା ସେ ପିଞ୍ଜରା ଖୋଲାଥିଲା ଉଡ଼ିଗଲା ଆଉ ହଁ ହଁ ସେ ତା' ଖୁସିରେ ଉଡ଼ିଗଲା କିଛି ନାଇଁ ମନ ଟିକିଏ ଦୁଃଖ ହେଲା ଯେହେତୁ ମୁଁ ଗୋଟେ ଶୁଆଟାକୁ ପାଳିକରି ପାଶେ ମାନେ ପୋଷାକରି ରଖିଥିଲି ଛଅ ସାତ ମାସେ ହେଲା ମିଟୁ ମିଟୁ ବୋଲି କହୁଥିଲା ଡାକିଲେ ଶୁଣୁଥିଲା ଆଉ ନାହିଁ ସିଏ ଉଡ଼ିଯାଇଛି କିନ୍ତୁ ମନଦୁଃଖ ମୋର କିନ୍ତୁ ମୋତେ ଶୁଆଟା ବହୁତ ପସନ୍ଦ ମୁଁ ଶୁଆଟା ବହୁତ ଭଲଲାଗେ